ଆମେ ସାଧାରଣତଃ ଓଡ଼ିଶାରେ କୃଷି କାର୍ଯ୍ୟ ହିଁ ବେଶୀ କରାଯାଏ କୃଷିରୁ ଆମର ଯେଉଁ ଧାନ ବାହାରୁଛି କି ପନିପରିବା ବାହାରୁଛି କି ଗହମ ବାହାରୁଛି ଯାହାବି ବାହାରୁଛି ସେ ସବୁ ସବୁ ତ ଆଉ ଆମେ ଘରେ ଉପଯୋଗୀ ଗ ମାନେ ବ୍ୟବହାର କରିବାନି ତାକୁ ଆମେ ବିକ୍ରି ମଧ୍ୟ କରୁଛୁ ବିକ୍ରି ପାଇଁ ଆମର ଘରୋଇ ମାନେ ଆମ ଘରେ ଆମ ଘର ଆମ ଗାଁ ପାଖରେ ବଜାର ଯୋଉ ଅଛି ସେଠି ବି ବହୁତ ମାଲିକ ଅଛନ୍ତି ସେମାନେ ଆମ ପାଖରୁ ଆ ମାନେ ସବୁ ଉତ୍ପାଦାନକୁ କଲେକ୍ସନ୍ କରିକି ପଇସା ଆମକୁ ଦେଇକି ସେମାନେ ବାହାରକୁ ମଧ୍ୟ ପଠାଉଛନ୍ତି ଆମେ ତାଙ୍କ ପାଖରେ ବି ଦେଉଛୁ ଆଉ ଆଉ କିଛି ଲୋକ ବି ମାନେ ହୋଲସେଲିଂ ବେପାର ମାନେ ଧର ବାଡ଼ିରେ କିଛି ବାହାରିଲା ତାକୁ ନେଇକି ଆମର ଯେଉଁ ହାଟ ଅଛି ବଜାର ଅଛି କି ଛକ ଗାଁ ଭିତରେ ଏ ସବୁ ମଧ୍ୟରେ ଖୁଚୁରା ବେପାର ମଧ୍ୟ କରୁଛନ୍ତି ଆଉ ଆମର ଯୋଉ ମାଛଚାଷ ହେଉଛି ଆମର ଯେଉଁ ପାରାଦ୍ୱୀପ ବନ୍ଦର ଅଛି ସେଠି ମଧ୍ୟ ଦିଆଯାଉଛି ସେଠିକି ମଧ୍ୟ ଲୋକ ଯାଇକି ମଧ୍ୟ ଦେଉଛନ୍ତି ବିକ୍ରି କରୁଛନ୍ତି ଆଉ ଏହିପରି ଭାବରେ ଆମର କୃଷିଜାତୀୟ ଦ୍ରବ୍ୟକୁ ଦିଆଯାଉଛି ଚ୍ୟାଲେଞ୍ଜ୍ ରହିଛି ଆମେ ସବୁ ଘରୋଇ ଉପାୟରେ ଦିଆଯାଉଛି ହୋଲସେଲିଂ ବି କରୁଛନ୍ତି ଯାହାକୁ ଯେମିତି ସୁବିଧା ହେଉଛି ସେମାନେ କରୁଛନ୍ତି ଆଉ